ହେଲୋ କାରପେଣ୍ଟର୍ ଵାଲା ଆମର ଝରକାର କିଚେନ୍ର ଝରକାଟା ଭାଙ୍ଗିଯାଇଛି କାଠ ଝରକାଟା ଆଉ ବନେଇ ବନେଇବାର ଅଛି ଆପଣ ଆସିବେକି ଟିକେ ଦେଖି ଦେଇକିରି କ'ଣ କ'ଣ ଲାଗିବ ଆଉ ବନେଇଦେବେ ଆଁ କ'ଣ କ'ଣ କାଠ ଲାଗିବ ଆଉ କ'ଣ କ'ଣ ଇଏ ଲାଗିବ ବନେଇଦେବେ ଆପଣ କେତେବେଳେ ଆସିବେ କେତେବେଳେ ଆସିବେ ଆପଣ ଆପଣ ଆପଣ ଠିକ୍ ଅଛି ଆପଣ ଚାରିଟା ବେଳେ ଆସନ୍ତୁ କାଠକୁ ସେଇ ଝରକାଟାକୁ ବାହାର କରିକିରି ପୁଣି ନୂଆ ଝରକା ଲଗେଇକି ଇଏ କରିବେ ଆଉ କିଛି କାଠ ଲାଗିବ ଆଉ ଆପଣଙ୍କର ମେକିଙ୍ଗ୍ ଚାର୍ଜ୍ କ'ଣ କ'ଣ ଲାଗିବ ଆପଣ କ'ଣ ଆଣିବେ ସେଗୁଡ଼ାକ ଆପଣ କହିଦେବେ ସେ ବିଷୟରେ ଆପଣ ଜାଣିଦେବେ ହଁ କୁହନ୍ତୁ ହଁ କୁହନ୍ତୁ କ'ଣ କ'ଣ ଲାଗିବ ଭଲ କ'ଣ କ'ଣ ଲାଗିବ କୁହ ହଁ ଆମର ଆଜ୍ଞା ହଁ ହଁ ଆମର ଝରକାଟା ଚାରି ବାଇ ଛଅ ଫୁଟ୍ ହେବାର ଅଛି ବଡ଼ ଝରକା ହେଲେ ବାୟୁ ଚଳାଚଳ ପାଇଁ ସୁବିଧା ହେବ ଆମର ଆଗରୁ ବଡ଼ ଝରକାଟା ଲାଗିଛି ସେ ଝରକାଟା ଖରାପ ହୋଇଯାଇଛି ତ ସେଥିପାଇଁ ଆପଣ ଟିକେ ଜଲଦି ଆସିକି ଟିକେ ଦେଖାଦେଖି କରିଦେବେ ନହେଲେ ସେଇ ଝରକା ବାଟେ ବିଲେଇ ଫିଲେଇ ପଶିକିରି ଆମର ଖାଦ୍ୟ ପଦାର୍ଥ ସବୁ ନଷ୍ଟ କରିଦେଉଛି ଝରକାଟା ଭାଙ୍ଗି ଯିବା ଯୋଗୁଁ ଆମକୁ ବହୁତ ଅସୁବିଧା ହେଉଛି ଆପଣ ଆସିଲେ ଭଲ ହୋଇଥାନ୍ତା ଆଉ ଆମେ ସେଥିପାଇଁ ଅପେକ୍ଷା କରିଥିବୁ ଆପଣ ଯେମିତିରେ ହେଲେ ଆସିବେ ଚାରିଟା ବେଳେ ହେଲା କୁହନ୍ତୁ ଆଗୁକୁ ଆପଣ କ'ଣ କହିବାରେ ଅଛି କୁହନ୍ତୁ ହଁ ହଁ ଗୋଟେ ଝରକା ଗୋଟେ ଝରକା ବନେଇବାର ଅଛି ଝରକାର ସାଇଡ୍ ଗୁଡ଼ାକ ସବୁ ଉଇ ଖାଇଯାଇଛି ସେଗୁଡ଼ାକ ବି ହଁ ଚାରି ପାଲା ବନେଇବାର ଅଛି ପୁଣି ସେଥିରେ ଗୋଟିଏ ଷ୍ଟିଲ୍ ଜାଲି ଲଗେଇକି ବିଲେଇ ଫିଲେଇ ମୂଷା ହେରିକା ନପଶିବା ପାଇଁ ତାର ବ୍ୟବସ୍ଥା କରିବାର ଅଛି ଭଲଭାବେ ବ୍ୟବସ୍ଥା କରିକିରି ଝରକାଟିକୁ ଆମର ଲଗେଇବାକୁ ପଡ଼ିବ ହେଲା କେତେ ଆପଣ ଆପଣ ମେକିଙ୍ଗ୍ ଚାର୍ଜ୍ କେତେ ଟଙ୍କା ନେବେ ଆଉ କ'ଣ କ'ଣ ନେବେ ଆପଣଙ୍କ ସହିତ ହେଲ୍ପର୍ ଆଣିବେ କି କି ଆପଣ ଏକା ଆସିବେ କି ହଁ ହଁ ଆଚ୍ଛା ଆଚ୍ଛା

ଆଜ୍ଞା ଆଜ୍ଞା ଆଜ୍ଞା ହଁ ଆଜ୍ଞା ଆପଣ ଲେବର୍ ପାଇଁ କେତେ ଚାର୍ଜ୍ ନେବେ ଲେବର୍ କେତେ ଚାର୍ଜ୍ ନେବେ ଆପଣ କେତେ ଚାର୍ଜ୍ ନେବେ ସେ ସମୟଟା ଆପଣ କହିବେ ଆଚ୍ଛା ଆଚ୍ଛା ଆପଣ କ'ଣ କ'ଣ ନେଇକିରି ଆସିବେ କହିଥାନ୍ତୁ ହଁ କୋଉ କଲର୍ ଦିଆହେବ